ଆଜ୍ଞା ନମସ୍କାର ଆପଣଙ୍କ ଦୋକାନରୁ ଏହି ଜିନ୍ସ ପ୍ୟାଣ୍ଟଟା କିଣିଥିଲି ଆଜ୍ଞା ବହୁତ ବଢ଼ିଆ ହୋଇଛି କପଡ଼ା ବି ବହୁତ ବଢ଼ିଆ ଅଛି ଆଉ ସିଲେଇ ବି ଭଲ ପଡ଼ିଛି ପିନ୍ଧିବା ପାଇଁ ଭଲ ଲାଗୁଛି ଆଜ୍ଞା ଆଉ ଫିଟିଂ ବି ଅଛି ପ୍ୟାଣ୍ଟଟା ପିନ୍ଧିବା ପାଇଁ ବହୁତ ବଢ଼ିଆ ଲାଗୁଛି ଆଉ ସିଲେଇ ବି ପାଖେ ପାଖେ ହୋଇଥିବାରୁ ବଢ଼ିଆ ଲାଗୁଛି ପିନ୍ଧିବା ପାଇଁ ଆଜ୍ଞା କପଡ଼ା ବି ଏମିତି ବହୁତ ବଢ଼ିଆ ଲାଗୁଛି ପିନ୍ଧିଲେ ବି ନିଜକୁ ହାଲୁକା ଲାଗୁଛି ବହୁତ ବଢ଼ିଆ ଲାଗୁଛି ଆଜ୍ଞା ହଁ ହଁ କପଡ଼ାଟା ବହୁତ ସୁନ୍ଦର ଲାଗୁଛି